ଅନ୍ୟ ସହରର ସ୍କୁଲ କିମ୍ବା ହାଇସ୍କୁଲର ଛାତ୍ରଛାତ୍ରୀମାନେ କେତେଜଣ ନିୟମିତ ବସ୍ରେ ଯାଉଛନ୍ତି ତ କେତେଜଣ ଚାଲିକି ଯାଆନ୍ତି କେତେଜଣ ସାଇକେଲ ରେ ମଧ୍ୟ ଯାଇଥାନ୍ତି ସମସ୍ତେ ସ୍କୁଲର ବସ୍ରେ ଯାଇ ନଥାନ୍ତି ଯିଏ ଯାହାର ଯେମିତି ସୁବିଧା ଲାଗୁଛି ସେହି ହିସାବରେ ଯାଇଥାନ୍ତି ନିୟମିତ ବସ୍ ରହିଥାଏ କେତୋଟି ସ୍କୁଲରେ ନିୟମିତ ବସ୍ ରହିଥାଏ କେତୋଟି ସ୍କୁଲରେ ନ ରହିଥାଏ ଆମର ଗଭର୍ଣ୍ଣମେଣ୍ଟ ସ୍କୁଲ ଗୁଡ଼ିକରେ ବସ୍ର ସୁବିଧା ନାହିଁ ଯେହେତୁ ପିଲାମାନେ ଚାଲି ଚାଲି କିମ୍ବା ସାଇକେଲରେ କିମ୍ବା ତାଙ୍କର ପିତାମାତା ଛାଡ଼ିଦିଅନ୍ତି ଅଭିଭାବକ ଛାଡ଼ିଦିଅନ୍ତି ସେହି ହିସାବରେ ସେମାନେ ଯାଇଥାନ୍ତି ଉନ୍ନତ ମାନର ପ୍ରାଥମିକ ଶିକ୍ଷା ପାଇବା ଅସମ୍ଭବ ନୁହେଁ ଏହା ବହୁତ ସହଜ ଯେତେବେଳେ ଛୁଆ ଜନ୍ମ ହୁଏ ସେ ପ୍ରଥମେ ଅଙ୍ଗନବାଡି ଯାଇଥାଏ ଅଧିକ ଧନୀ ଶ୍ରେଣୀର ବ୍ୟକ୍ତି ମାନେ ସେମାନେ ନର୍ସରୀ ରୁ ପାଠ ପଢ଼ା ଆରମ୍ଭ କରିଥାନ୍ତି ଏବଂ ଅନ୍ୟ ସହରର ସ୍କୁଲ କିମ୍ବା ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ବସ୍ରେ ଯାଆନ୍ତି ଏବଂ କେତେଜଣ ଚାଲିକି କିମ୍ବା ସାଇକେଲରେ ଯାଇଥାନ୍ତି